ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ସବୁଠି ଅବସ୍ଥିତ ଏବଂ ଜଣେ ବ୍ୟକ୍ତି ଯଦି ରୋଗରେ ପୀଡ଼ିତ ହେଉଛି ତାହେଲେ ଆମେ ସେ ସେ ତାକୁ ଆମେ ହସ୍ପିଟାଲ୍ ନେବା ଦରକାର ଏବଂ ହସ୍ପିଟାଲ୍ରେ ଭର୍ତ୍ତି କରିବା ପରେ ତାହାକୁ ଡକ୍ଟରଙ୍କୁ ଦେଖାଇବା ଦରକାର ଏବଂ ସେ ତାର ଯଦି ମୁଣ୍ଡବ୍ୟଥା ପେଟ ବ୍ୟଥା ଯଦି ଆଉ କୌଣସି ବି ରୋଗ ହୋଇଥିବ ତାହେଲେ ସେ ତାକୁ ଭଲ ଭାବରେ ମେଡ଼ିସିନ୍ ଦେବା ଏବଂ ଭଲସେ ପୁରା ଭଲ ସେ ତାକୁ ଦେଖାଇବା ଏବଂ ଜଣେ ବ୍ୟକ୍ତି ଯଦି ଗୋଟେ ଘରରେ ଯଦି ପାଞ୍ଚଜଣ ରହୁଛନ୍ତି ତାହେଲେ ସେହି ବ୍ୟକ୍ତିକୁ ଜ୍ୱର ହେଉଛି ଆଉ ତାକୁ ଆମେ ଯଦି ହସ୍ପିଟାଲ୍ ନ ନେବା ତାହେଲେ ସେ ଘରର ସମସ୍ତଙ୍କୁ ଜ୍ଵର ହେଇପାରିବି ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଯେ ଯେତେ ଶୀଘ୍ର ପାରନ୍ତୁ ଜଣେ ବ୍ୟକ୍ତିକୁ ଯଦି ଜ୍ଵର ହେଉଛି କିମ୍ବା ଅନ୍ୟ କୌଣସି ରୋଗ ବି ହେଉଛି ତାହେଲେ ଶୀଘ୍ର ସେ ତାକୁ ହସ୍ପିଟାଲ୍କୁ ନିଅନ୍ତୁ ଏବଂ ଭଲ ଭାବରେ ଡକ୍ଟର୍ଙ୍କୁ ଦେଖାନ୍ତୁ ସେଠିରେ ଯେଉଁ ମାଗଣାରେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍ରେ ଯଦି ମାଗଣାରେ ଔଷଧ କିମ୍ବା ମେଡ଼ିସିନ୍ କିମ୍ବା ଆଉ କୌଣସି ବି ଜିନିଷ ଦେଉଛନ୍ତି ତାହେଲେ ସେ ତାକୁ ଭଲ ଭାବରେ ଦେଖାନ୍ତୁ ଏବଂ ଡକ୍ଟର୍ଙ୍କ ପରାମର୍ଶ ନିଅନ୍ତୁ ଏବଂ ସେ ସେ ତାକୁ ଯେମିତି ଭଲ ଭାବରେ ଭଲ ହୋଇଯିବ ଅତି ଶୀଘ୍ର ଯେମିତି ଭଲ ହୋଇଯିବ ସେମିତି ଭାବରେ ଟ୍ରିଟମେଣ୍ଟ କରନ୍ତୁ ଏବଂ ଆପଣଙ୍କୁ ଅନୁରୋଧ କରୁଛି ଯେ ଅନ୍ୟ ଜଣଙ୍କ ଘରେ ଯଦି କୌଣସି ରୋଗୀ ପଡ଼ିଛନ୍ତି ତାହେଲେ ସେ ଘରକୁ ଯାଆନ୍ତୁନି ଏବଂ ଯେତେ ଶୀଘ୍ର ପାରନ୍ତୁ ଡକ୍ଟର୍ଙ୍କୁ ଦେଖାନ୍ତୁ ଏଣୁ ଡକ୍ଟର୍ର ଯେଉଁ ମେଡ଼ିସିନ୍ ଦେଉଛନ୍ତି ସେଇଟା ଖାଆନ୍ତୁ ଏବଂ ଡକ୍ଟରଙ୍କୁ ଯାହା ବି କହିବେ ସେ ଶୁଣିବେ ଏବଂ ସବୁ ପ୍ରକାରର ଔଷଧ କିମ୍ବା ମେଡ଼ିସିନ୍ ସବୁପ୍ରକାର ଚେଷ୍ଟା କରିବାକୁ ଦେବେ ତେଣୁ ଏଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଡକ୍ଟର୍ ମାନ ଡକ୍ଟର୍ଙ୍କୁ ଅନୁରୋଧ ଯେ ଭଲ ଭାବରେ ଚିକିତ୍ସା କରନ୍ତୁ ଏବଂ ଯେମିତି ଆମ ଓଡ଼ିଶାରେ ଆଉ ଯେମିତି ଓଡ଼ିଶାରେ ଯେମିତି ଆଉ କୌଣସି ବି ରୋଗୀ ନରହିବାରୁ ଚିକିତ୍ସା ଶୀଘ୍ର ପାରନ୍ତୁ ଟିକେ ଯଦି ଟିକେ ଯେମିତି ଜ୍ଵର ହେଉଛି ତା'ହେଲେ ଆପଣ ହସ୍ପିଟାଲ୍କୁ ଯାଇ ଡକ୍ଟର୍ଙ୍କୁ ଦେଖାନ୍ତୁ